ଆମ ଅଞ୍ଚଳରେ ବିଜେଡ଼ି ଶାସନ ବହୁତ ବହୁତ ବହୁଳ ମାତ୍ରାରେ ଚାଲିଛି ଆଉ ବିଜେଡ଼ି ବିଜେଡ଼ିରେ ଯେତେ ମାନେ ଇଲେକ୍ସନ ଟାଇମ ଆସିଲେ ସେତେବେଳେ ବିଜେଡ଼ିରେ ସବୁ ସମସ୍ତେ ରାଲି ସେ ଉପରେ ରାଲି ଚାଲିଥାଏ କେତେଲୋକ କ'ଣ ନାହିଁ ଖାଲି ସଦାବେଳେ ଖାଲି ହାଉ ହାଉ ଆମ ଗାଁଟା ପୂରା ଉଠ ପଡ଼ ହଉଥାଏ ସେତେବେଳେ ଆଉ ତାପରେ ଆଉ ସେଇ ବିଜେଡ଼ିର ଲୋକମାନେ ସବୁ ଏମତି ରାଲିରେ ଆସିଲେ ବହୁତ କଥା ସେ ମଦ ମାଂସ ସେ ସବୁ କଥା କରନ୍ତି ଆଉ ଏମତି ଲୋକଙ୍କୁ ବି ବହୁତ କଥା ଇଏ ଦିଆଯାଏ ବହୁତ ସହାୟକ ଗୋଟେ ଦୃଷ୍ଟିରୁ ବି ସେମାନେ ବହୁତ ଲୋକଙ୍କର ସାହାଯ୍ୟ ବି କରନ୍ତି ଆଉ ଆଉ ବହୁତ ଲୋକଙ୍କ ସାହାଯ୍ୟ କରନ୍ତି ସମସ୍ତେ ସହଯୋଗ ବି କରନ୍ତି ସୁବିଧା ଅସୁବିଧାରେ ସେତେବେଳେ ଟାଇମରେ ସମସ୍ତିଙ୍କୁ ସାହାଯ୍ୟ କରନ୍ତି ଆଉ ତାପରେ ଆଉ ସେତେବେଳେ ବହୁତ ଗଣ୍ଡଗୋଳ ବି ହୁଏ ଆଉ ବହୁତ କଥା ହୁଏ ସେତେବେଳେ ତାପରେ କଂଗ୍ରେସ ପାର୍ଟି ବି ଆମ ଗାଁକୁ ବି ପଶେଇ ଦିଅନ୍ତିନି ଯିଏ ବି ଥାଏ ସବୁ ବିଜେଡ଼ି ହିଁ ଜିଚ ଜିତନ୍ତି ଆଉ ତାପରେ ସେତବେଳେ ଗୋଟେ ଦୃଷ୍ଟିରୁ ଇଲେକ୍ସନ ହେଲେ ଗୋଟେ ଦୃଷ୍ଟିରୁ ଭଲ ହୁଏ ଯେ କି ଯେତିକି ମାନେ ଯେଉଁ ସମସ୍ତେ ଗରିବ ଲୋକ ଥାଆନ୍ତି କି ଟିକେ ଯାହାର ଚଳ ମାନେ ଚଳି ପାରନ୍ତିନି ଠିକ୍ ସେ ସେମାନଙ୍କୁ ବହୁତ ସହାୟ ସହଯୋଗ ମିଳେ ଆଉ ସହାୟତା ମିଳେ ସେତେବେଳେ ସମସ୍ତେ ସମସ୍ତିଙ୍କୁ ସହଯୋଗ କରନ୍ତି ଏମତି ବହୁତ କିଛି ବି ଦାନ କରନ୍ତି କି ଏଇଟା ସେଇଟା ଦିଅନ୍ତି ସବୁ କରନ୍ତି ବହୁତ କଥା ବି ହୁଏ ତ ଇଲେକ୍ସନ ଦୃଷ୍ଟିରୁ ସେଇ ଦୃଷ୍ଟିଟି ବହୁତ ଭଲ